ମୁଁ ପର୍ଯ୍ୟଟକମାନଙ୍କର ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରୁଛି ମୁଁ ଅନୁଭବ କରୁଛି କି ଏହି କଥାବାର୍ତ୍ତା ସହିତ ମୁଁ ଜ୍ଞାନ ବିସ୍ତାର ହୁଏ ନୂଆ ସାଙ୍ଗସାଥିମାନେ ପର୍ଯ୍ୟଟକମାନଙ୍କ ସହିତ ବୁଲିବାକୁ ବହୁତ ପସନ୍ଦ କରେ କରେ ମୁଁ ପର୍ଯ୍ୟଟକମାନଙ୍କ ସହିତ ବହୁତ ବୁଲା ବୁଲି କରେ ମୁଁ ଅନୁଭବ କରୁଛି ସାଙ୍ଗମାନଙ୍କୁ ଡକେଇକି କଥାବାର୍ତ୍ତା ତାଙ୍କ ସହ କିଛି ଜ୍ଞାନ କଥା ବିସ୍ତାର କରିବି ସଂସ୍କୃତିମୟର ରୀତିନୀତି ବଦଳି ଯିବ ବଦଳି ତାଙ୍କ କଥାବାର୍ତ୍ତା ସହ ଅନୁଭବ ପର୍ଯ୍ୟଟକମାନଙ୍କ ସହିତ ବୁଲି ବୌଦ୍ଧ ଗାଁକୁ ବୁଲିବାକୁ ଏଲିଢାଣ୍ଡି ପାପଡାହାଣ୍ଡି ପାର୍କକୁ ବହୁତ ପସନ୍ଦ କରିଛି ସେହି ଗାଁକୁ ବହୁତ ବୁଲିବାକୁ ଯାଉ ପର୍ଯ୍ୟଟକମାନଙ୍କ ସହିତ କଥାବାର୍ତ୍ତା ବି ବହୁତ ଗପୁ ଥାଉ ଜ୍ଞାନ କଥା ବି ବହୁତ ଥର ହେଉ ବହୁତ ବିସ୍ତାର ବି କରିଥାଉ ନୂଆ ନୂଆ କଥାବାର୍ତ୍ତା ବି ହେଉ ସଂସ୍କୃତିମୟର ଚେଞ୍ଜ୍ ଜ୍ଞାନ ଏହି ସଂସ୍କୃତି ରୀତିନୀତି ଜାଣିବାକୁ ମିିଲେ ମୁଁ ପର୍ଯ୍ୟଟକ ସହିତ କଥାବାର୍ତ୍ତା କରୁଛିି କଥାବାର୍ତ୍ତା ବହୁତ ଥର ପସନ୍ଦ ଲାଗେ ମୁଁ ଅନୁଭବ କରୁଛି କଥାବାର୍ତ୍ତା ସହିତ ମୋ ଜ୍ଞାନ ବି ବିସ୍ତାର ହୁଏ ନୂଆ କଥାବାର୍ତ୍ତା ବି ସାଙ୍ଗ ସହିତ ଜାଣୁ ସଂସ୍କୃତି ରୀତିନୀତି ଜାଣିବାକୁ ଚେଷ୍ଟା କରୁ ବିସ୍ତାର ସଂସ୍କୃତି ରୀତିନୀତି